ମୁଁ ହେୟାର ଅଏଲ୍ ଗୋଟେ ତେଲ ଆଣିଥିଲି ଆଉ ସେଇଟା କିନ୍ତୁ ଭଲ ପଡ଼ିଲାନି ଆଉ ସେଇଟା ଚୁଟିରେ ଲଗେଇଲାକୁ ଆଉ ଦୁଇତିନି ଦିନ ପରେ ଖସିବାକୁ ଆରମ୍ଭ କଲା ଆଉ ପ୍ରାୟ ଧୋଇକି ଲଗେଇନଥିଲି ବୋଲି ଖସିଲା ତା'ପରେ ଦିନେ ଧୋଇକି ଲଗେଇଲି ତ ଧୋଇଲା ପରେ ଆଠଦଶ ଦିନି ପରେ ପୁଣି ଖସିବାରେ ଲାଗିଲା ତା'ପରେ ସେଇଟା ପୁଣି ବନ୍ଦ କରିଦେଲି କିଛିଦିନ ପରେ ମୁଁ କହିଲି କାଳେ କିଛି ଅସୁବିଧା ପାଇଁ ଚୁଟି ଆଉ ଖସୁଛି କି ସେଥିପାଇଁ ଆହୁରି ପନ୍ଦର କୋଡ଼ିଏ ଦିନ ପରେ ପୁଣିଥରେ ଲଗେଇବା ଆରମ୍ଭକଲି ତାପରେ ଲଗେଇଲାକୁ ଆଉ କିଛିଦିନ ଖସିଲାନି ଖସିଲାନି ପରେ ସେଇଟା ପୁଣି ଲଗେଇଲି ଲଗେଇଲି ଲଗେଇଲି ବେଶିଦିନ ଲଗେଇଲାକୁ ମୁଣ୍ଡରେ ଚୁଟି ସବୁ ଖସି ଖସି ବେଶି ଖସିଲା ଏବଂ ଜଣାପଡ଼ିଲା ତା'ପରେ ସେବେଠୁ ମୁଁ ବନ୍ଦ କରିଦେଇଛି ଆଉ ସେଇ ତେଲ ମୁଁ ନିଜେ ବି ଲଗାଉନି ଆଉ ଲୋକ ଆଣିବା ପାଇଁ ଚାହିଁଲେ ବି ସେମାନଙ୍କୁ ମୁଁ ମନା କରୁଛି ତ ତେଲଟା ପ୍ରାୟ ଭଲ ନୁହେଁ ସେଥିରେ କିଛି ମିଶିଥିବ ନହେଲେ ଏଭଳି ଚୁଟି କାହିଁକି ଝଡ଼ିବ ପ୍ରାୟ ସେ ନକାରାତ୍ମକ ଶକ୍ତି ମଧ୍ୟ ସେଥିରେ କିଛି କିଛି ମିଶିଛି ସେଥିପାଇଁ ପ୍ରାୟ ଚୁଟି ଖସୁଛି ତ ସେଇଟା ନଖସିବା ପାଇଁ ତା'ର ବି କିଛି ବ୍ୟବସ୍ଥା ନକଲେ ଚୁଟି ପ୍ରାୟ ଖସିଯିବ ସେଇଟାକୁ ପ୍ରାୟ ନନେଲେ ପ୍ରାୟ ସମସ୍ତଙ୍କ ପାଇଁ ଭଲହେବ ସେଇଟା ବିକ୍ରି ନହେଲା ଭଲହେବ ତ ଚୁଟି ନଖସିବା ପାଇଁ ଏଇ ତେଲଟା ନଲଗେଇଲେ ହିଁ ଆମପକ୍ଷେ ଭଲହେବ ତ ତେଣୁ ଏଇ ତେଲଟା ହି ଲଗେଇବୁ ହି ନାହିଁ